ଓଡ଼ିଆ କହିବା ଏବଂ ଲେଖିବା ସମୟରେ ମୁଁ କେବେ ଅସୁବିଧାର ସମ୍ମୁଖୀନ ହୋଇନି କାରଣ ଓଡ଼ିଆ ଆମର ମାତୃଭାଷା ଛୋଟବେଳରୁ ଆମେ ଓଡ଼ିଆ ପାଠ ପଢ଼ିକି ଆସିଛୁ ଓଡ଼ିଆରେ ଲେଖିଛୁ ଓଡ଼ିଆରେ ପଢ଼ିଛୁ ଏଣୁ ଓଡ଼ିଆ ଆମକୁ ସହଜ ହୁଏ ଓଡ଼ିଆରେ ଆମେ କୌଣସି ଅସୁବିଧାରେ ସମ୍ମୁଖୀନ ହୋଇପାରୁନା ହୋଇପାରୁନୁ